ମୋର ସବୁଠାରୁ ସୁନ୍ଦର ହାଇକିଂ ଏବଂ ଟ୍ରାକିଂ ପଦଯାତ୍ରା ଏହା ଯେ ମୁଁ ଏକଦିନ ମୋର ବାପା ସହିତ ହାଇକିଂ ଏବଂ ଟ୍ରାକିଂ ପାଇଁ ଘଣ ଜଙ୍ଗଲରେ ଯାଇଥିଲୁ ସେଠି ମୁଁ ନୂଆ ନୂଆ ଜିନିଷ ଶିଖିଲି ଯେ ହାଇକିଂ ଏବଂ ଟ୍ରେକିଂ କେମିତି କରିବେ ଓ ଆଦି ସବୁ ମୁଁ ଏବଂ ମୋର ବାପା ବହୁତ ମଜା କରିଥିଲୁ ଏବଂ ଲମ୍ବା ପଦ ଯାତ୍ରା ପାଇଁ ମୁଁ ଓ ମୋର ବାପା ସକାଳ ପାଞ୍ଚଟାକୁ ଉଠିକିନା ଏକ ଦିନ ଲମ୍ବା ପଦଯାତ୍ରାରେ ଯାଇଥିଲୁ ସେଇଠି ସକାଳ ଦୃଶ୍ୟ ଗୋଟେ ଅଲଗା ଥିଲା ସେଇଠି ବହୁତ ସୁନ୍ଦର ଏବଂ ଶାନ୍ତି ଲାଗୁଥିଲା ମୋର ଓ ମୋର ବାପା ସେ ସକାଳକୁ ଉଠିକିନା ଲମ୍ବା ପଦ ଯାତ୍ରାରେ ଯାଇଥିଲୁ